ଆମ ଧାର୍ମିକ ସଂପ୍ରଦାୟରେ ଧର୍ମ ସମ୍ବନ୍ଧୀୟ ଗୀତ ଅଛି ଏହାକୁ ମୁଁ ବହୁତ ପସନ୍ଦ କରେ କାରଣ ଏହାକୁ ଗାଇଲେ କିମ୍ବା ଶୁଣିଲେ ମୋତେ ବହୁତ ଶାନ୍ତି ଲାଗେ ଆଉ ମନକୁ ତୃପ୍ତି ମଧ୍ୟ ମିଳେ ବହୁତ ସମୟରେ ମୁଁ ଏହି ଗୀତକୁ ଶୁଣେ